ହଁ ଆମ ଅଞ୍ଚଳରେ ପ୍ରାଣି ଚିକିତ୍ସା ଅଛନ୍ତି ସେମାନେ ପଶୁମାନଙ୍କୁ ସୁସ୍ଥ ରଖିବା ପାଇଁ ତାଙ୍କୁ ସବୁଜ ଖାଦ୍ୟ ଦେବାକୁ ଆମକୁ ସବୁବେଳେ କହିଛନ୍ତି ଯାହାକି ଯେଉଁଥିରେ କିି ଆମେ ହଁ କୌଣସି ସାର ବା ଜୀବସାର ୟୁଜ୍ କରିନଥାଉ ଯାହା ଦ୍ୱାରାକିି ପଶୁମାନେ ବହୁତ ଭଲ ଯେମିତିକି ଗାଈ ଭଲ କ୍ଷୀର ଦିଅନ୍ତି ଛେଳି ମଧ୍ୟ ଭଲ କ୍ଷୀର ବା ଭଲ ମାଂସ ତାଙ୍କର ହୋଇଥାଏ ପଶୁପକ୍ଷୀମାନଙ୍କୁ ସୁସ୍ଥ ରଖିବା ପାଇଁ ସେମାନେ ଆମକୁ ବହୁ ଭଲ ଭଲ ଟିପ୍ସ ଦେଇଥାନ୍ତି ଏବଂ ପଶୁମାନଙ୍କ ପାଇଁ ସେ ଦୁଇଶହରୁ ତିନିଶହ ଟଙ୍କା ଆମଠାରୁ ନେଇଥାନ୍ତି ମୁଁ ଏହି ତିନି ମାସ ତଳେ ମୋର ଗୋଟେ ଗାଈର ଚିକିତ୍ସା କରିଥିଲି ଯାହାକୁ ସେ ଗୋଟେ ଇଞ୍ଜେକ୍ସନ୍ ଦେଇଥିଲେ ଯାହାର ଦାମ୍ ଥିଲା ତିନିଶହ ଟଙ୍କା ଏବଂ ତାଙ୍କର ସେ ଶହେ ଟଙ୍କା ନେଇଥିଲେ ଟୋଟାଲ୍ ଚାରିଶହ ଟଙ୍କା ସେ ନେଇଥିଲେ